ଚାଷ ପାଇଁ ଜଳ ହେଉଛି ଏକ ମାଧ୍ୟମ ଚାଷ କରିବା ପାଇଁ ହେଲେ ଜଳ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ଚାଷ ପାଇଁ ଜଳକୁ ସଂଗ୍ରହ କରି ପାଇପ୍ ପାଇପ୍ ଦ୍ଵାରା ଚାଷ ଜମି ନିକଟକୁ ପଠା ଯାଇଥାଏ ଏବଂ ଚାଷ ପାଇଁ ଜଳକୁ ସଂଚରଣ କରି ରଖାଯାଇଥାଏ ଖରାଦିନରେ ଏହି ଚାଷ ଜମିକୁ କୁ ଜଳ ଜଳ କରିବା ପାଇଁ ଚାଷ ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ତେଣୁ ଚାଷ ପାଇଁ ଜମି ଗୁଡ଼ିକରେ ବିଭିନ୍ନ ପ୍ରକାରର ଚାଷ ମଧ୍ୟ କରାଯାଇଥାଏ ଯେପରିକି ମୁଗ ବିରି ଡାଲି ଜାତୀୟ ଖାଦ୍ୟ ଏପରି ହିଁ ଲଗାଯାଇଥାଏ ଏବଂ ବିଭିନ୍ନ ସମୟରେ ଜଳକୁ କରିଥାନ୍ତି ଏବଂ ଜମି ଗୁଡ଼ିକରେ ଜଳ ସେଚନ ପାଇଁ ନଦୀ ନିକଟରେ ଏକ ଜଳ ଜଳ ମେସିନ ବସାଯାଇଛି ଖରାଦିନରେ ଚାଷ କରିବା ପାଇଁ ଖରା ଦିନରେ ଚାଷ କରିବା ପାଇଁ ଜଳକୁ ସଞ୍ଚରଣ କରି ରଖାଯାଇଥାଏ ଏବଂ ଚାଷ କରିବା ସମୟରେ ଜଳକୁ ଏକ ନାଳ ସାହାଯ୍ୟରେ ଜଳ ନର୍ଦ୍ଧାରିତ କରାଯାଇଥାଏ ତେଣୁ ସ୍ଥାନୀୟ ଜଳ ଯୋଗାଣ ପାଇଁ ହିଁ ଆମ ଅଞ୍ଚଳରେ ବ୍ୟବସ୍ଥା ରହିଅଛି